ଆମେ ବହୁତ ଜାଗାରେ ବୁଲିବା ପାଇଁ ଯାଇଥିଲି ଆମର ଏଇଠି ଚିତ୍ରକୁୁଣ୍ଡା ପାର୍କ ଅଛି ସେଇଠି ଯାଇ କରି ଆମେ ସେଇଠି ବୋଡ଼ରେ ଉଠିଥିଲି ତା'ପରେ ସବୁ ସୁନ୍ଦର ସୁନ୍ଦର ଜିନିଷ ଅଛି ଫଟୋ ଉଠିବା ପାଇଁ ବହୁତ ଭଲ ଜାଗା ଅଛି ସେଇଠି ବହୁତ ମଜା ଆସିଥିଲା ପୁରା ଦିନେ ସେଇଠି ଏକା ଥିଲି ବହୁତ ମଜା ଲାଗିଲା ସେଇଠି ହୋଟେଲ ବି ଅଛି ଥିବା ରାତିରେ ଥିବା ପାଇଁ ରୁମ୍ ବି ଦିଆଯାଉଛି ରୁମ୍ ବି ତା'ର ସୁବିଧା ବି ଅଛି ତା'ପରେ ଆମେ ଏଇଠି ଆମର ମାଲକାନଗିରିରେ ଅଛି ଇକୋ ପାର୍କ ଆମର ସେଇଠି ସେଇଠି ବି ଯାଇଥିଲ ଆମେ ଗୋଟେ ଦିନ ଜାନୁଆରୀ ଫାର୍ଷ୍ଟରେ ସେଇଠି ଯାଇ କରି ଆମେ ବହୁତ ମଜା ଆସିଛି ମୋତେ ତ ଚିତ୍ରକୁୁଣ୍ଡରୁ ମାଲକାନଗିରି ପାର୍କ ବହୁତ ଭଲ ଲାଗିଛି ଆମର ସେଇଠି ଗୋଟେ ଦିନ ଯାଇଥିଲି ମୁଇଁ ଯାଇ କରି ସେଇଠି ବୋର୍ଡ଼ ଅଛି ବୋର୍ଡ଼ରେ ଉଠିଥିଲି ଆମେ ସମସ୍ତେ ଘର ଲୋକ ମିଶି କରି ଯାଇଥିଲି ସେଇଠି ବୋର୍ଡ଼ରେ ଉଠିଥିଲି ଆମେ ବହୁତ ମଜା ଲାଗିଲା ପୁରା ଗୋଟେ ଅଛି ବୁଲି କରି ଆସିଲି ବୋର୍ଡ଼ରେ ତା'ପରେ ସେଇଠି ଖିଆ ପିଆ କରିକିିନା ଆମେ ସନ୍ଧ୍ୟାବେଳେ ଆସିଲେ ଘରକୁ ବହୁତ ମଜା ଆସିଲା ସେଇଦିନ